ହଁ ହ୍ୟାଲୋ ମାନେ ଆମେ ଆମର ଗାଁ ହଉଛେ ବଲାଙ୍ଗୀର ବୋଇଲେ ଆମେ ବଲାଙ୍ଗୀରରୁ ବହୁତ ତିନି ଚାର କିଲୋମିଟର ଯିବାର ଅଛେ ମାନେ ମୋର ମାମଁ ଗାଁଟେ ଯିବାର ଅଛି ମୋର ମାମୁଁ ଗାଁ ନାଁ ହଉଛେ ସୟେତଲା ବୋଇଲେ ସେ ସଇଁତଲା ଯିବାର ଅଛି ବୋଇଲେ ସେ ଆପଣ କହୁଛନ୍ ବହୁତ କମ୍ ଦାମ ସେ ଡ୍ରାଇଭର କହୁଛି ଗୋଟେ ଦାମ ବୋଇଲେ ସେ ଡ୍ରାଇଭର କହୁଛି ବହୁତ ଦାମ ତ ଏତେ କମ୍ କିଲୋମିଟର ଯଦି ଏତେ ଟଙ୍କା ଯଦି ନବା ବଲେ ଆମେ କେନ୍ତା କରି ଯେ ପାର୍ମୁ ସେ ଜାଗାକେ ବୋଇଲେ ଆପଣ ଟିକେ ଦେଖୁ ଚେଷ୍ଟା କରୁ ଯେ କେନ୍ତା ସେ ବୁଝି ସୁଝି କିରି ଆପଣ କୁହୁନ ଯେ ସେ କେନ୍ତାରେ କମ୍ ଦାମରେ ଦେଇ ଆମ୍କୁ ନେବା ହଁ ତୁମ ପାଖେ ବି ଏତେ ପଇସା ନେଇନ ନା ତ ଆମେ ବି ବହୁତ ରିକୁ୍ୱଏଷ୍ଟ କରଲୁ କି ତୁ ଟିକେ କମ୍ ଦାମ କର ଆମେ ଜିମୁ ବୋଲି କହିନୁ ବୋଲିଲେ ଆପଣ ଗୋଟେ କହିଲେ ଏତେ ଦେ କହିଛନ୍ ବୋଲିକରି ଆମେ କହିଲୁ ତ ସେ ନି ବୁଝିିକରିି କହିଲା କି ନାଇ ଏତେ ଟଙ୍କାରେ ନିି ହୁଏ ବୋଲିକରି ସେ ବହୁତ କଥା କହିଲା ଆମ୍ କେ ତ ତ ଆମେ କେନ୍ତାର୍ ଯେ ପାର୍ମୁ ଏତେ କମ୍ କିଲୋମିଟର ଏତେ ଦାମ ଯଦି ନବା ବଲେ ଆମେ କେନ୍ତା ଆ ଯେ ପାର୍ମୁ ହେନ୍ତା ତ ନି ହୁଏ ନା ବୋଇଲେ ଆପଣ ଟିକେ ଦେଖୁନ୍ ଚେଷ୍ଟା କରୁନ୍ ଯେ ଆମେ କେନ୍ତା କରି ଯେ ପାର୍ମୁ ହେତେ ଦୂର ତ ଦାମ ହେନ୍ତି ହି ବି ବହୁତ ହେଇଯାଉଛେ ତୁ କମ କଲେ ବହୁତ ଭଲ୍ ହେତା ବି ବୋଇଲେ ଆପଣ କମ ଦାମ କହିଲେ ବି ସେ ଅମାନିଆ ଟା ବୋଲେର୍ ସେ ଟିକେ ନି ବୁଝବାର୍ ରାଗୀ ମନୁଷ୍ ଟିଏ ତ ଆପଣ ଟିକେ ଯଦି କହିବେ ବୋଇଲେ ବହୁତ ଭଲ୍ ହେତା ମୋର୍ ମାମୁଁ ଗାଁ ଗଲେ ବି ବହୁତ ଭଲ୍ ଲାଗ୍ସି ତ ସେଥିରେ ସିଆଡ଼େ ବସ୍ ନେ ନ ବୋଲେ ଆମେ ଇନୁ ବସ୍ ନେବାର୍ ନେଇ କରି ଯିବାର୍ ଲେ ବହୁତ ସୁବିଧା ହେସି ଆମର୍ ଘରର ଆଡ଼େ ବସ୍ ଚଲସି ମାନେ ଆମେ ସେନ୍କେ ଯିବାର୍ କେ ବି ବହୁତ ଭଲ୍ ଲାଗ୍ସି ବସ୍ ଏତି ବହୁତ ବି ଚଲୁଛିି ବୋଇଲେ ଆପଣଙ୍କର ବସ୍ ବି ଭଲ୍ ଲାଗ୍ସି ଯିବାର୍ ଲାଗି କମ୍ ଦମ୍ ବି ବହୁତ ଟ୍ରେଡ଼ ବିନି କରନ୍ ସେଥିର୍ ଲାଗି ଯିବାର୍ ଲାଗି ମୁଇଁ ବି ଚାହଁସି ଆଉ ଘର ପାଖେ ଅଛି ମାନେ ଘରେ ବସିକି ଡାଇରେକ୍ଟ ଯିବାର୍ ଲାଗି ଚାହୁଁଛେ ରାସ୍ତା ସାମ୍ନାରେ ଆମ ରୋଡ଼ ସାମ୍ନାରେ ଆମର ଘରେ ଅଛେ ତ ବସ୍ କମ୍ ଦାମ ଗଲେ ବି ଯେ ଏତା ବହୁତ ଦାମ କରି ଦଉଛନ୍ତି ତ ସେତେବେଳେ ଟିକେ ଦୁଖ ମନା ଲାଗୁଛେ ଆଉ ବସ୍ କମ୍ କଲେ ଆମେ ଯିମୁ ଆମର୍ ମୋର ମାମୁଁ କାଇଁ ପହଞ୍ଚିଲେ ବହୁତ ଭଲ ଲାଗତା ବି ହଁ ଏଇଟା କହିବାର୍ ଲାଗି ମୁଇଁ ଚାହୁଁଥିଲି ତ ଆପଣ ଟିକେ ଚେଷ୍ଟା କରନ୍ କି କେନ୍ତା କରି ସେ ବସ୍ ପାଇବାଲାଗି ଟିକେ କମ୍ ଦାମରେ ଆମକୁ ଟିକେ ସେ ଜାଗା କେ ଟିକେ ପହଞ୍ଚାଇଦବା ଏଇଟା ଆମେ କହବାର୍ ଲାଗି କହୁଥିଲି ବଲେ ଆପଣ ଟିକେ ଚେଷ୍ଟା କରୁନ୍ ଦେଖନ୍ ଟିକେ